ପାରମ୍ପାରିକ ସନ୍ତରଣ ଠାରୁ ବୃତ୍ତିଗତ ସନ୍ତରଣ ବହୁତ ଅଲଗା ରହୁଛି ସମୁଦ୍ର ବା ସ୍ୱିମିଂ ପୁଲ୍ରେ ପ୍ରତିଯୋଗିତା ମୂଳକ ଯେଉଁ ସନ୍ତରଣ କରାଯାଏ ତାକୁ ପାରମ୍ପରିକ ସନ୍ତରଣ ବୋଲି ଆକ୍ଷା ଦିଆଯାଇ ଥାଏ ବୃତ୍ତିଗତ ସନ୍ତରଣ ହେଲା ଯେଉଁମାନେ ସନ୍ତରଣ ଦ୍ଵାରା ବୃତ୍ତି ନିର୍ବାହ କରନ୍ତି ଏବଂ ଫି୍ୟୁଚର ର ଭରଣ ପୋଷଣ କରନ୍ତି ତାକୁ ବୃତ୍ତିଗତ ସନ୍ତରଣ ବୋଲି ବୁଝିବାକୁ ପଡ଼ିଥାଏ କାରଣ ସେମାନଙ୍କର ବୃତ୍ତି ହେଲା କିଛି କମାଇ ତା ଦିହରେ ଚଳିବାକୁ ଚେଷ୍ଟା କରନ୍ତି ମୁଁ ନଦୀରେ ପହଁରିବାକୁ ପସନ୍ଦ କରେ କାରଣ ନଦୀଟି ପାଖରେ ଥିବାରୁ ମୁଁ ଆଗରୁ ଜାଣିଥାଏ ଯେ ନଦୀର କେଉଁ ଜାଗାରେ କେତେ ଗଭୀର ଅଛି ସେଥିପାଇଁ ମୁଁ ନିଜକୁ ଭୟ ନ କରି ନଦୀରେ ପହଁରିବାକୁ ପସନ୍ଦ କରେ